ହଁ ବଗିଚା ରକ୍ଷଣ ବେକ୍ଷଣ ନିଶ୍ଚିତ ଭାବରେ ଗୋଟିଏ ଶସ୍ତା କାର୍ଯ୍ୟକ୍ରମ ୟାକୁ ଆମେ କେତେବେଳେ ବ୍ୟୟବହୁଳ ବୋଲି ଭାବିବାନି ଚାହିଁଲେ ଆମେ ୟାକୁ ବହୁତ ଶସ୍ତାରେ କରିପାରିବା ଅନେକ ଇନଷ୍ଟ୍ରକ୍ସନ୍ ଆଜିକାଲି ସବୁ ଆସିଲାଣି ସେ ଇନଷ୍ଟ୍ରକ୍ସନକୁ ଆମେ ସବୁ ଫଲୋ କରିବା ଏବଂ ଆମର ଯେଉଁ ନିକଟସ୍ଥ ହଟିକଲଚରଇଷ୍ଟ ମାନଙ୍କ ସହ ଯୋଗାଯୋଗ କରିବା ଏବଂ ଯେଉଁମାନେ ଭଲ ଚାଷୀ ଅଛନ୍ତି ବା ଯେଉଁମାନେ ସବୁ ବଗିଚାର ମାଳି ଅଛନ୍ତି ସେମାନଙ୍କ ସହ ଯୋଗାଯୋଗ କରିପାରିଲେ ମଧ୍ୟ ଏହି କାର୍ଯ୍ୟକ୍ରମ ନିଶ୍ଚିତ ଭାବରେ ବହୁତ ଶସ୍ତାରେ ଏବଂ ବିନା ବ୍ୟୟରେ ମଧ୍ୟ ହୋଇଯାଇପାରିବ